ରଙ୍ଗୋଲି କରିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା କପାଳରେ କୁମକୁୁମ ଲଗାଇବା ଚନ୍ଦନଟିପା ଲଗାଇବା ଏବଂ ହାତରେ ସୂତା ବାନ୍ଧିବା ପୂଜା ପାଇଁ ମନ୍ଦିର ଯିବା ବ୍ରତ ରଜା ଓ ସବୁ ଅନେକ ଧାର୍ମିକ ପ୍ରଥାର ଆସ୍ଥା ଓ ବିଶ୍ୱାସ ମାତ୍ର ଏହାର ବିଧି ବିଧାନ ଦ୍ୱାରା ସ୍ଥାପିତ ହୁଏ ସାଧାରଣତଃ ଏହା କରିବା ଦ୍ୱାରା ଆମେ ପରମ୍ପରା ଓ ରୀତିନୀତିକୁ ପୁରା କରିଥାଉ କିନ୍ତୁ ଏହା ଏହାର ମହତ୍ଵ କେତେ ଦୂର ଠିକ୍ କେତେ ଦୂର ଭୁଲ ଆମେ କହିପାରିବା ନାହିଁ ନିଶ୍ଚୟ ଆସ୍ଥା ଓ ବିଶ୍ୱାସକୁ ନେଇ ସଂସ୍କୃତି ଚାଲିଛି